ବିଭିନ୍ନ ଓଡ଼ିଶାରେ ବିଭିନ୍ନ ପ୍ରକାରର ସମ୍ପ୍ରଦାୟକୁ ପରସ୍ପର ମଧ୍ୟରେ କିପରି କଥା ହେଇପାରନ୍ତି ଯେପରିକି ଆମ ଏଜୁକେଟେଡ଼୍ ପିଲା ବା ଅନ୍ୟ ଯେକୌଣସି ନପଢ଼ାପଢ଼ି କରୁଥିବା ପିଲାମାନେ ବି ବା ଅନ୍ୟ ଲୋକମାନେ ବି କହିପାରନ୍ତି ଯେପରିକି ଏବେ ଓଡ଼ିଆ ଯେପରିକି ଓଡ଼ିଆ ଲୋକକୁ ଓଡ଼ିଆ ଭାଷାରେ କଥା ତା'ପରେ ଆମେ କୋରାପୁଟିଆ ଲାଙ୍ଗୁଏଜ୍ରେ ବି ସମସ୍ତଙ୍କୁ କଥା ହେଇଥାନ୍ତି ତା'ପରେ ହିନ୍ଦୀ ଲାଙ୍ଗୁଏଜ୍ରେ ହିନ୍ଦୀ ଲୋକଙ୍କୁ ହିନ୍ଦୀ ଲାଙ୍ଗୁଏଜ୍ରେ ତେଲୁଗୁ ଲୋକଙ୍କୁ ତେଲୁଗୁ ଲାଙ୍ଗୁଏଜ୍ରେ ଏପରି ବିଭିନ୍ନ ପ୍ରକାର ଭାଷା ଗୁଡ଼ାକ ଜାଣିଥାଉଛନ୍ତି ଜାଣିଥାଉଛନ୍ତି ଜାଣିଥିବା ଦ୍ୱାରା ଏବେ ପରସ୍ପର ଅନ୍ୟ ଦେଶର ଲୋକମାନଙ୍କୁ ଆମେମାନେ ତାଙ୍କ ସହିତ ମିଳିମିଶି ରହିବା ପାଇଁ ବା ତାଙ୍କ ସହିତ ସମ୍ପର୍କ ବଢ଼େଇବା ପାଇଁ ଚାହୁଁଛୁ ବଲେ ତାଙ୍କ ଲାଙ୍ଗୁଏଜ୍ରେ କଥା ହବାକୁ ହେଇଥାଏ ନ'ହେଲେ ଲାଙ୍ଗୁଏଜ୍ ଜାଣି ନ ପାରିଥିଲେ ବି ତାଙ୍କ ଦ୍ୱାରା ଶିଖିଥାଉ ଆମେ ମୁସଲମାନ ମାନେ ବି ମୁସଲମାନ ତ ମୁସଲମାନ ମାନେ ମୁସଲମାନ୍ ଖ୍ରୀଷ୍ଟ୍ରିଆନ୍ ତେଲୁଗୁ ଏଇ ମାନେ ତାଙ୍କ ପର୍ବପର୍ବାଣିକୁ ମାନି କରି ବି ଆମ ହିନ୍ଦୁ ଧର୍ମର ପର୍ବପର୍ବାଣିକୁ ବହୁତ ଗୁରୁତ୍ୱପୂର୍ଣ୍ଣ ଦେଇଥାନ୍ତି ଯେପରିକି ରଥଯାତ୍ରା ପୂର୍ବରୁ ଛେରା ପହଁରା କରନ୍ତି ମୁସଲମାନ୍ ମାନେ ବି ତା'ପରେ ମୁସଲମାନ୍ ବି ମୁସଲମାନ୍ ବି ଖାଲି ହିନ୍ଦୀରେ କଥା ହବା ଏତେ ଜରୁରୀ ନୁହେଁ ତାଙ୍କେ ବି ଓଡ଼ିଆ ଭାଷାରେ ବି କଥା ହୁଅନ୍ତି ଯେପରିକି ଓଡ଼ିଆ ଲୋକକୁ ଓଡ଼ିଆ ଭାଷାରେ ତା'ପରେ ମୁସଲମାନ୍ ଲୋକକୁ ମୁସଲମାନ୍ଙ୍କ ସେତେ କଥା ହବାର ଅଛି ବୋଲି ପୁରା ହିନ୍ଦୀରେ କଥାନ୍ତି ବା ଉର୍ଦ୍ଦୁରେ କଥା ହେଇଥାନ୍ତି ସେହିପରି ଆମ ଓଡ଼ିଶାରେ ବିଭିନ୍ନ ସମ୍ପ୍ରଦାୟିକ ପରସ୍ପର ସହ କଥାବାର୍ତ୍ତା ବା ସମ୍ପର୍କ ବଢ଼େଇଥାନ୍ତି